ଆମ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଆ ଭାଷା ସବୁ ଜାଗାରେ ଚାଲେ ସେଇଟା କଟକ ହେଉ ଭୁବନେଶ୍ୱର ହେଉ ବାଲେଶ୍ୱର ହେଉ ସମ୍ବଲପୁର ହେଉ ସବୁଠାରେ ଓଡ଼ିଆ ଭାଷାଟା

ଆଉ ଆମ ଗାଁ ଗାଉଁଲି ଭାଷା ହେଉଛିି ଆମେ ଯୋଉଠି ରହୁଛୁ ଆମ ସହରଟା ଆମେ ହେଉଛୁ ନୂଆପଡ଼ିଆ ନୂଆପଡ଼ାରେ ମୁଖ୍ୟତଃ ସମ୍ବଲପୁରୀ ଭାଷା ଚାଲେ ଆଉ ସମ୍ବଲପୁରୀ ଆଇ ଲାଇକ୍ ସମ୍ବଲପୁରୀ ବହୁତ ବଢ଼ିଆ ଲାଗେ